ସାଧାରଣତଃ ଓଡ଼ିଆ ଭାଷା ଯେହେତୁ ଆମର ସାଦା ଆମର ଗାଁ ଗହଳି ଭାଷା ତେଣୁ କୌଣସି ବାଣିଜ୍ୟ ଯେଉଁମାନେ ଗାଁରେ କରନ୍ତି ବା ଗାଁରେ ଛୋଟ ଛୋଟ ବ୍ୟବସାୟ କରିଥାନ୍ତି ଓଡ଼ିଆ ଭାଷା ପ୍ରତି ସେମାନେ ଆକୃଷ୍ଟ ଥାଆନ୍ତି ଓଡ଼ିଆ ଭାଷାରେ ସେମାନେ ସହଜରେ ବୁଝି ବି ପାରନ୍ତି ଆଉ ଯେଉଁଲୋକ ବାଣିଜ୍ୟ ପାଇଁକା ଥାଏ ଯେ କ୍ରେତା ଆଉ ଯେ ଗ୍ରହିତା ଦୁଇ ଜଣଯାକ ଯଦି ଓଡ଼ିଆରେ କଥାବାର୍ତ୍ତା ହୋଇପାରିଥାନ୍ତେ ତା'ହେଲେ ସେମାନଙ୍କୁ ବୁଝିବାକୁ ସହଜ ହୋଇଥାଏ ଆଉ ଯେଉଁଲୋକ ବ୍ୟବସାୟ କରିଥାଏ ସେ ଓଡ଼ିଆରେ ଶୁଣିଲେ କୌଣସି ଜିନିଷ ଦେବା ପାଇଁକା ତାକୁ ସହଜ ହୋଇଥାଏ ସେ ଜାଣିପାରିଥାଏ କେଉଁ ଜିନିଷ କ'ଣ ଯଦିଓ ସବୁ ଇଂରାଜୀରେ ଲେଖାଥାଏ ଯେକୌଣସି ଜିନିଷ ସେ ବ୍ୟବସାୟ କରିଥାଏ ବା ଯେକୌଣସି ଦୋକାନରେ ଥାଏ ସବୁ ଇଂଲିଶରେ ଥାଏ କିନ୍ତୁ ତାକୁ ବି ଆମେ ଆଜିକାଲି ଓଡ଼ିଆରେ ବ୍ୟବହାର କରିପାରୁଛେ ଅର୍ଥନୀତିରେ ଓଡ଼ିଆର ଅର୍ଥନୀତି କହିଲେ ଯେଉଁ ଜିନିଷଟା ସେହିଟାକୁ ଓଡ଼ିଆରେ କହିଲେ ପ୍ରାୟତଃ ବୁଝି ହୁଏନାହିଁ କିନ୍ତୁ ଓଡ଼ିଆ ଭାଷାରେ ଯଦି ଆମେ ବ୍ୟବସାୟ କରୁଛେ ବା ଓଡ଼ିଆ ଭାଷାରେ ଆମେ ଚାଲିଚଳନି କଥାବାର୍ତ୍ତା ରଖୁଛେ ବ୍ୟବସାୟରେ ନିଶ୍ଚୟ ଉନ୍ନତି ହୋଇପାରୁଛି